ହଁ ମୁଁ ମୋର ଯେଉଁ ହାତ ତିଆରି କାର୍ଡ଼ ଗୁଡ଼ିକ ବହୁତ ଦେଇଛି ପେଣ୍ଟିଙ୍ଗ ମୁଁ ଏତେ ଭଲ କରିପାରେ ନା କିନ୍ତୁ ତଥାପି ମୁଁ ବହୁତ ପେଣ୍ଟିଙ୍ଗ କରିବାକୁ ଚେଷ୍ଟା କରେ କିନ୍ତୁ ମୋ ହାତ ତିଆରି କାର୍ଡ଼ ମୁଁ ମୋ ସାଙ୍ଗମାନଙ୍କୁ ଦେଇଛି ଯେଉଁ ହାତ ତିଆରି ଜିନିଷର ଅଧିକ ମୂଲ୍ୟ ଥାଏ କାରଣ ହାତ ତିଆରି ମାନେ ତୁମେ ସେତିକି ସମୟ ନେଇକି ସେ ଜିନିଷଟିକୁ ତୁମେ କରିଛ ତା'ର ମୂଲ୍ୟ ଟିକେ ଅଧିକ ଥାଏ ଏବଂ ତମେ ଯାହାକୁ ଦଉଛ ସେ ବି ଟିକେ ଖୁସି ହେଇଯାଆନ୍ତି ଦେଖିକି ତ ମୋତେ ବି ସେୟା ବହୁତ ଭଲ ଲାଗେ ହାତ ତିଆରି ଜିନିଷ ଗୁଡ଼ିକ ଏବଂ ମୁଁ ତାକୁ ଦବା ପାଇଁକି ବି ବହୁତ ଚେଷ୍ଟା କରେ ମୁଁ ମୋ ମୁଁ ବି ଯେତେବେଳେ ଛୋଟ ଥିଲି ସେତେବେଳେ ସାଙ୍ଗମାନଙ୍କ ତାଙ୍କ ଜନ୍ମଦିନ ତାଙ୍କର ଇଏ ଥାଏ ମୁଁ ମୋ ହାତ ତିଆରି କାର୍ଡ଼ ଗୁଡ଼ିକ ତାକୁ ପସନ୍ଦ କରେ ଏବେ ମୁଁ ଦଉନି କିନ୍ତୁ ଆଗରୁ ଦବାକୁ ମୁଁ ପସନ୍ଦ କରୁଥିଲି